ବଗିଚା କାମ ପାଇଁ ସାଧାରଣତଃ ପ୍ରଥମ ଦରକାର ହେଉଛି ଆମର କୋଦାଳ ଯାହା ସାହାଯ୍ୟରେ ଆମେ ମାଟିକି ହାଣି ହାଣି କରି ପୁରା ପବନ ଦେଇକିରି ମାଟିଟାକୁ ପୁରା ହାଲକା ଭାବରେ କରିକିରି ମାଟିର ମାନେ ଉତ୍ପାଦନ ଶକ୍ତିଟା ବଢ଼ାଇବା ପର୍ଯ୍ୟନ୍ତ ଖରା ସହିତ ପବନ ପାଣି ମାଟି ସହିତ ମିଶାଇକିରି ତାକୁ ଯେତେ ଡିପ୍ କରି ହାଣିବା ଯେତିକି ଆବଶ୍ୟକ ଅଛି ତେଣୁ ସେଇଠି କୋଦାଳର ଆବଶ୍ୟକତା ପଡ଼େ କୋଦାଳରେ ଏପଟ ସେପଟ କରିବା ଦ୍ୱାରା ମାଟିର ଉର୍ବରତା ବଢ଼େ ପ୍ରଥମ ହେଲା କୋଦାଳ ଦ୍ୱିତୀୟତଃ ହେଲା ଶାବଳ ଶାବଳ କ'ଣ ପାଇଁ ଆମେ ଧର ଗୁଆ ଚାରାଟା ପୋତିିବା କି ନଡ଼ିଆ ଗଛଟା ପୋତିିବା ସେଇଟା ମିନିମମ୍ ଦୁଇ ଫୁଟ ଗାତ ଖୋଳିବା ପାଇଁ ଆବଶ୍ୟକ ଅଛି ସେଇଠି ଶାବଳର ସାହାଯ୍ୟ ଦରକାର ଗୋଟେ ପୁରୁଣା ଗଛଟାକୁ ଓପାଡ଼ିବାକୁ ହେଲେ ବା କାଟିବାକୁ ହେଲେ ବା ତା ମୂଳ ଉତ୍ପଟନ କରିବାକୁ ହେଲେ ସେଇଠି ଶାବଳର ଆବଶ୍ୟକ ପଡ଼ୁଛି ଶାବଳ ଏଇଥିପାଇଁ ବ୍ୟବହାର କରାଯାଏ ଯେଉଁଠି ଡିପ୍ର ଗାତର ଆବଶ୍ୟକତା ଅଛି ସେଇଠି ଶାବଳର ଆବଶ୍ୟକତା ହୁଏ ତୃତୀୟ ନମ୍ବର ହେଲା କୋଡ଼ି ଆପଣଙ୍କ କୋଡ଼ି ସାହାଯ୍ୟରେ ମାଟିର ଗଛ ଗୁଡ଼ାକୁ ମାଟି ଯେତେବେଳେ ସମତଳ ହେଇଗଲା କୋଡ଼ି ସାହାଯ୍ୟରେ ଆମେ ହୁଡ଼ା ଦବା ଉଭୟ ଗଛ ବା ହୁଡ଼ା କହିଲେ ଦୁଇ ପଟର ଗଛଟାକୁ ମଝି ଜାଗାଟାକୁ ଆମେ ଯେଉଁଟା ପାଣି ଦବା ପାଇଁ ବା ପାଣି ୱାଟର୍ ସର୍ଭେସନ୍ ପାଇଁକିରି ସେଇଟା ନାଳ ଦରକାର ସେ ନାଳକୁ ତିଆରି କରିବାକୁ ହେଲେ କୋଡ଼ିର ଆବଶ୍ୟକ ହୁଏ କୋଡ଼ି ସାହାଯ୍ୟରେ ଗଛର ମୂଳକୁ ମାଟିଟା ଦିଆଯିବା ପାଇଁ ବହୁତ ସୁବିଧା ହୁଏ ତେଣୁ ଅନାବନା ଗଛ ବା ଅନାବନା ଅନାବଶ୍ୟକ ଘାସ ଗଛ ଗୁଡ଼ା କୋଡ଼ି ଦ୍ୱାରା ସେଇଟା ଓପଡ଼ା ହେଇଯାଏ ବା ଆମର ନିଜର ଗଛଟାକୁ ବହୁତ ବଞ୍ଚାଇବାରେ ସାହାଯ୍ୟ କରେ ଦ୍ୱିତୀୟ ହେଲା ଫାଉଡ଼ା ଫାଉଡ଼ା ହେଲା କୋଡ଼ି ଫାଉଡ଼ା ଫାଉଡ଼ାର ହେଲା ବଡ଼ ସାଇଜ୍ ଫାଉଡ଼ା ଦ୍ୱାରା ଆପଣଙ୍କର ଚାରିପାର୍ଶ୍ଵ ଯେଉଁ ଯେଉଁଟାକି ଆପଣଙ୍କର ଯେମିତି କହିବାକୁ ଗଲେ ଆୟତଘନର କ୍ଷେତ୍ର ଚାରିପାର୍ଶ୍ଵର ଡ୍ରେନେଜ୍ କରିବା ପାଇଁ ଫାଉଡ଼ାର ଦରକାର ବଡ଼ ବଡ଼ ଯେତେବେଳେ ପାଣିର ବହୁତ ଆବଶ୍ୟକତା ହବ ସେତେବେଳେ ଫାଉଡ଼ା ସାହାଯ୍ୟରେ ଆମେ ପାଣିଟାକୁ ମୂଳକୁ ମୂଳୁକୁ ନେଇକିରି ଯାଉ ଯେତେ ପାଣିଟାକୁ ଡିପ୍ ଡିପ୍ ନେଇପାରିବା ତେଣୁ ଆମ ବଗିଚାଟା ସେତେ ସରସ ସୁନ୍ଦର ହେଇପାରିବ ତା'ପରେ ହେଲା କଇଁଚି କଇଁଚିର ଆବଶ୍ୟକ କହିଲେ ଯେଉଁ ଅନାବଶ୍ୟକ ପତ୍ର ଅନାବଶ୍ୟକ ଫଳକୁ ଯେଉଁ ଫଳର ଆବଶ୍ୟକତା ନାହିଁ ସେଇଟା କଇଁଚି ସାହାଯ୍ୟରେ ଆମେ କାଟି ଉଡ଼ାଇଦେଉ ଦ୍ୱିତୀୟତଃ ହେଲା ଆପଣଙ୍କର ପୁରୁଣା ଡାଳ ହେଲା ବା ମଲା ଚେର ହେଲା ସେଇଟା କଇଁଚି ଦ୍ୱାରା କଟାଯାଏ ବା ଚେର କେଉଁଠି ବହୁତ ଟିକେ ବାହାରିଲା ସେଇଟା କଇଁଚି ଦ୍ୱାରା କଟାଯାଏ ତେଣୁ ଏଇଠି କଇଁଚିର ଆବଶ୍ୟକତା ନିଶ୍ଚିନ୍ତ ଅଛି କତୁରୀ କହିଲେ ଯେଉଁଟା କଇଁଚିରେ କଟାଯାଇ ନ ପାରିବ ସେଇଟା କତୁରୀ ସାହାଯ୍ୟରେ କଟାଯାଏ ଆପଣଙ୍କର ଗୁଆ ଗଛ ହେଲା ମୋଟା ତା'ର ଅଛି ତେଣୁ ସେଇଠି କଇଁଚିର କିଛି ଆବଶ୍ୟକ ପଡ଼ିବନି ତେଣୁ ସେଇଠି କତୁରୀର ଆବଶ୍ୟକତା ଥାଏ ବା ନଡ଼ିଆ ବାଉଁଗାଟା ହେଲା ବା ଗୁଆର ଚେରଟା ହେଲା ସେଇଟା କତୁରୀର ଆବଶ୍ୟକତା ପଡ଼େ କରଣୀ କରଣୀ ସାହାଯ୍ୟରେ ଆପଣ ଯେତେବେଳେ ଯେତେବେଳେ ଆପଣଙ୍କ ପାଖରେ ଫାଉଡ଼ା ନଥିବ କି କୋଦାଳ ନଥିବ କି ଶାବଳ ନଥିବ କି କୋଡ଼ି ଫାଉଡ଼ା ନଥିବ ତେଣୁ ଆପଣ କରଣୀ ସାହାଯ୍ୟରେ ଯେଉଁଠି ଅଳ୍ପ ମାଟି ଦରକାର ସେଇଠି କରଣୀ ସାହାଯ୍ୟରେ ମାଟିଟା ସେ ଗଛ ମୂଳକୁ ଆରାମସେ ହାତ ପଶୁ ନଥିବା ଜାଗାରେ କରଣୀ ଜାଗାରେ ଦିଆହେଇ ପାରିବ ଗମଲା ଗମଲା କହିଲେ ଆପଣଙ୍କର ଗଛ ବୁଛ ହେଲା ବା ଟିକେ ଟିକେ ପାଣି ଦବାର ଆବଶ୍ୟକତା ହେଲେ ସେ ଗମଲା ସାହାଯ୍ୟରେ ଚାରା ଗୁଡ଼ାକୁ ଆମେ ନେଇକିରି ମୁଭ୍ମେଣ୍ଟ୍ କରୁଥାଉ ବା ଚାରିପାର୍ଶ୍ଵକୁ ଗମଲା ସାହାଯ୍ୟରେ ଆମେ ଯୋଗାଇ ଥାଉ ପାଣି ଝରା କହିଲେ ଯେଉଁଠି ଅଳ୍ପ ପାଣିର ଆବଶ୍ୟକତା ଅଛି ଚାରା ଲଗାଇବାର କିଛି ସମୟ ପରେ ମାତ୍ର ଅଳ୍ପ ପାଣିର ଆବଶ୍ୟକ ତେଣୁ ପାଣି ଝରା ଇତ୍ୟାଦି ସେଇଠି ବ୍ୟବହାର କରାଯାଏ ଯେଉଁଠି ବହୁତ ପାଣିର ଆବଶ୍ୟକତା ନଥାଏ ଗଛଟା ବଞ୍ଚିବା ପାଇଁ ସେଇଠି ପାଣି ଝରାର ଆବଶ୍ୟକ କମ୍ କମ୍ ପାଣି ଦବା ପାଇଁ ପାଣି ଝରାରେ ଆବଶ୍ୟକତା ଥାଏ ଏଇଥିପାଇଁ ଆମେ କୋଦାଳ ଶାବଳ କୋଡ଼ି ଫାଉଡ଼ା କଇଁଚି କତୁରୀ କରୁଣେଇ ଗମଲା ପାଣିଝରା ଇତ୍ୟାଦି ବଗିଚା କାମରେ ଆମେ ସାହାଯ୍ୟ ଉପକରଣ ଭାବରେ ନେଇଥାଉ